ହେଲୋ ତୁମ ତୁମ ଦୋକାନର ଶାଢ଼ୀ ନିଅ ଏଇ କଟନ୍ ଶାଢ଼ୀ ମ ଏଇ ତିନି ଶହ ଚାରି ଶହ ପିଲାମାନଙ୍କୁ କହିଲେ ଦେଖେଇ ଦେବେ ହଉ ଦେଖନ୍ତୁ ଦେଖି ନାଇ ମ ଏ ଗ୍ରୀନ୍ କଲର୍ଟା ଦେଖ ଏ ହୁଁ

ହଁ ହଉ ହଉ ଦେଖି ପିଲାମାନଙ୍କୁ କହନ୍ତୁ ତ ପଚାଶ ଖଣ୍ଡ ମୋତେ ଶାଢ଼ୀ ଦେବେ କଲର୍ ବାଲା ଦେବେ ବାକି କଲର୍ ବାଲା ଦେବେ ହଉ ଦେଖନ୍ତୁ ହଁ ଯେ ଆଉ ଟିକେ କଲର୍ ବାଲା ଆଉ ଟିକେ କଲର୍ ବାଲା ଦେଖାନ୍ତୁ ହଁ ହଁ ବ୍ଲାଉଜ୍ ଦେଖାନ୍ତୁ ବ୍ଲାଉଜ୍ ମ୍ୟାଚିଂର ବ୍ଲାଉଜ୍ ହୁଁ ମ୍ୟାଚିଂର ବ୍ଲାଉଜ୍ ଦେଖାନ୍ତୁ

ହଁ ଶାୟା ବି ଦେଖନ୍ତୁ ଶାୟା ବ୍ଲାଉଜ୍ ଲୁଗା କେତେ ଦିନ ଭିତରେ ଦେଇ ଦେବେ ହଁ ମୋତେ ଖାଲି ଟିକେ କିଛି ସାମ୍ପୁଲ୍ ଦେବେ ହଁ ସାମ୍ପୁଲ୍ ଦେଖେଇଲେ ମୁଁ ପସନ୍ଦ କରିବାର ଆପଣଙ୍କୁ କହିବି ଆଉ ହଁ ହଁ ହଁ ହଁ ହଁ ହଉ କିଛି ସାମ୍ପୁଲ୍ ଦିଅନ୍ତୁ ମୋତେ ହଁ ହୁଁ

ହଉ ଦେଖାନ୍ତୁ ହୁଁ ତ ଚାରିଶହ ଭିତରେ କହିଛି ଆଉ ଉଁ ହୁଁ ଆପଣଙ୍କର ଶାଢ଼ୀ ଯଦି ଆସିଲା ମୋତେ ସାମ୍ପୁଲ୍ ଦେଖେଇଲେ ପସନ୍ଦ ଲାଗିଲେ ମୁଁ ଆସିବି ସବୁବେଳେ ହଉ ଠିକ୍ ଅଛି ହେଲେ ମୁଇଁ ଆଉ ଆଜି ତ ଯାଇ ପାରିବିନି କାଲି ଦେଖିବା ଆଉ

ହଁ ମୋତେ କିଛି ସାମ୍ପୁଲ୍ ପଠେଇଦେବେ ମୋବାଇଲ୍ରେ ଆଉ

ହଁ ଠିକ୍ ଅଛି ଆଉ ମୁଁ କଣ୍ଟାକ୍ଟ କରିବି ଆପଣଙ୍କୁ ମୋବାଇଲ୍ରେ ହଁ ହଉ ଆପଣଙ୍କର ନମ୍ୱର ମୋତେ ଟିକେ ଦେଇଥିବେ ଆଉ ମୁଁ କାଲି ଦେଖିବି ଚାରିଟା ପାଞ୍ଚଟା ବେଳେ ଯିବି ଆଉ ଉଁ ଆଉ ସକାଳୁ ତ ଟାଇମ୍ ମିଳିବନି ନା